ଏକ ପାଞ୍ଚ ଉଣେଇଶ ଅଣସ୍ତୁରି ସାତ ଦଶ ଉଣେଇଶ ଅଶୀ ଚାରି ପାଞ୍ଚ ଉଣେଇଶ ବାଇଶ ସାତ ତିନ ଉଣେଇଶ ତେଇଶ ଏକ ଏକ ଉଣେଇଶ ଚବିଶ